ସରକାର ଆଜିକାଲି କେତେ ସ୍ୱାସ୍ଥ୍ୟ ସେବା ପାଇଁ ଯୋଜନା କରୁଛନ୍ତି ତା ମଧ୍ୟରୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ୍ ଅନ୍ୟତମ ଏହି କାର୍ଡ ପ୍ରତ୍ୟେକ ଘରକୁ ସଦସ୍ୟ ଅନୁସାରେ ମିଳିଛି ଏହାଦ୍ୱାରା ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋକେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ହଁ ମୁଁ ଏଇ ବିିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ୍ ସେବା ଦ୍ୱାରା ମୋ ଚିକିତ୍ସା ମାଗଣାରେ କରାଇପାରୁଛି ଗରିବ ଲୋକମାନେ ଏହି ସ୍ୱାସ୍ଥ୍ୟ ଯୋଜନା ଦ୍ୱାରା ଲାଭ ପାଉଛନ୍ତି ଖୁସି ମଧ୍ୟ ହେଉଛନ୍ତି ଯେଉଁମାନଙ୍କ ଟଙ୍କା ଅଭାବ ପାଇଁ ସ୍ୱାସ୍ଥ୍ୟ ଦେଖାଇ ପାରୁନଥିଲେ ସେମାନେ ବିନା ଟଙ୍କା ଚିନ୍ତାରେ ବହୁତ ନିଜର ସ୍ୱାସ୍ଥ୍ୟ ଦେଖାଇ ପାରୁଛନ୍ତି ଜନ ସେବା କେନ୍ଦ୍ର ଏଥିପାଇଁ ଆବେଦନ କରାଯାଇଥାଏ ଏହାଦ୍ୱାରା ବିଭିନ୍ନ ଲୋକମାନେ ବହୁ ଉପକୃତ ହୋଇଥାନ୍ତି ଏବେ ବହୁ ପ୍ରକାରର ସରକାର ଯୋଜନା କରୁଛନ୍ତି ସ୍ୱାସ୍ଥ୍ୟ ସେବା ପାଇଁ ଆମ ଓଡ଼ିଶା ସରକାର ବହୁ ପ୍ରକାର ବିଭିନ୍ନ ପ୍ରକାରର ଯୋଜନା ଆମକୁ ଦେଇଛନ୍ତି ଯାହାଦ୍ୱାରା ଗରିବ ଲୋକମାନେ ମଧ୍ୟ ନିଜର ସ୍ୱାସ୍ଥ୍ୟ ଦେଖେଇ ସେମାନେ ଭଲ ହୋଇପାରିବେ